ହଁ ସାର୍ ନମସ୍କାର ମୁଁ ରବି କହୁଛି ମଳିପଡ଼ାରୁ କହୁଥିଲି ହଁ ଆପଣଙ୍କର ରେଷ୍ଟୁରାଣ୍ଟ୍ରେ ମୁଁ ଶୁଣିଛି କଣ' ଭଲ ମିଠା ମିଳେ ବୋଲି ହଁ ମିଠା ମିଳେ ଯେ ମୋର ଗୋଲାବ୍ଜାମୁନ୍ ଦରକାର ଥିଲା ଗୋଲାବ୍ଜାମୁନ୍ କେତେ କ'ଣ ରେଟ୍ ଅଛି ଶହେ ଚାଳିଶ ଟଙ୍କା ହଁ ସେଥିରୁ ଡ଼ିସ୍କାଉଣ୍ଟ୍ ମୋତେ ହେବନି ଡ଼ିସ୍କାଉଣ୍ଟ୍ ହେଲା ପରେ ରେଟ୍ କେତେ କ'ଣ ପଡ଼ିବ ହଁ ଶହେ କୋଡ଼ିଏ ଟଙ୍କା ରେଟ୍ ପଡ଼ିବ ନା ହଁ ଆଉ ରସଗୋଲା କେତେ କ'ଣ ଅଛି ରସଗୋଲା କିଲୋ ଦୁଇଶହ ଅଛି ନା ସେଥିରୁ ଡ଼ିସ୍କାଉଣ୍ଟ୍ କେତେ କ'ଣ ପଡ଼ିବ କହିଲେ ହଁ ମୁଁ ଶୁଣିଛି ଆପଣଙ୍କ ହୋଟେଲ୍ରେ କ'ଣ ବହୁତ ଭଲ ମିଠା ମିଳେ ବୋଲି ମିଠା ମିଳେ ମୁଁ ଲୋକମାନଙ୍କଠୁ ଶୁଣିଥିଲି ମୋର ପଚିଶ ତାରିଖ ଦିନ ଗୋଟେ ବାହାଘର ଅଛି ମୋ ଭଉଣୀର ବାହାଘର ଅଛି ମୋର ମିଠା ବି ଆସିଥାନ୍ତା ହଁ ତା'ହେଲେ ମୁଁ ସେଠିକି ତା'ହେଲେ କହିଦେବି ଲୋକଙ୍କୁ ମାନଙ୍କୁ ପଠେଇ ଦେବି ମିଠା ଆଣିବ ସେଇଠି ଭଲ ରେଟ୍ରେ ଭଲ ମିଠା ମିଳିବ ତ ହଁ ସେଇଠୁ ତା'ହେଲେ ମୁଁ ମିଠା ଆଣିବି ଆଉ ହଁ ମୁଁ ସେଇଠୁ ଆଣିବି ଭାରି ତା'ହେଲେ ଆଉ ମିଠା ଆଣିଲା ପରେ ସେଇଠି ରେଟ୍ ସବୁ ଡ଼ିସ୍କାଉଣ୍ଟ୍ ହେବ ତ ହଁ ଆପଣଙ୍କର ଏଇଟା ରଣପୁର ପ୍ରଶାନ୍ତି ହୋଟେଲ୍ଠି ଲାଗିଛି ନା ହଁ ସେଇଠି ଭଲ ମିଠା ମିଳେ ମୁଁ ଜାଣିଛି ହଁ ସେଠି ମିଠା ବି ଭଲ ମିଳେ ମୁଁ ବି ଶୁଣିଛି ସେଇଠି ଲୋକମାନେ ବି କହୁଥିଲେ ବାହାଘର ଅଛି ତ ମୁଁ ସେଥିପାଇଁ ମୁଁ କହୁଥିଲି ମିଠା ଆଣିବା ପାଇଁ ଆପଣଙ୍କର ରେଟ୍ ରେଟ୍ କେତେ ଯାହାହେଲେ ହେବ ସବୁ ସବୁ ମିଠାରେ ଡ଼ିସ୍କାଉଣ୍ଟ୍ ଅଛି ନା ହଁ ମୁଁ ଶୁଣିଥିଲି ତ କହୁଥିଲେ ଡ଼ିସ୍କାଉଣ୍ଟ୍ ଅଛି ମୁଁ ସେଥିପାଇଁ କଲ୍ ଲଗାଇଲି ସେଠିକି ମୁଁ କହିଲି ଡ଼ିସ୍କାଉଣ୍ଟ୍ରେ ମିଳୁଛି ଯେହେତୁ ସେଇଠୁ ମିଠା ମୁଁ ଆଣିବି ଭାରି ଶସ୍ତାରେ ବି ଭଲ ମିଳିବ ନା ସେଇଠି ହଁ ହଉ ମୁଁ ସେଇଠିକି ମିଠା ଆଣିବି ତା'ହେଲେ ସେଇଠୁ ଆଉ ସବୁ ମିଠାରେ ଡ଼ିସ୍କାଉଣ୍ଟ୍ ହେବ ତ ହଁ ଭଲ ମିଠା ଟିକିଏ ପଠାଇବେ ଦେଖିକି ଆଉ ହଁ ମୁଁ କ୍ୟାସ୍ ଦେଇଦେବି ତା'ହେଲେ ରଖୁଛି ହଁ